ଦଶରୁ ଗୋଟିଏ ହେଲା କ'ଣ ଶହେ ଏକ ଦ୍ୱିତୀୟରେ ହେଲା ପାଞ୍ଚ ହଜାର ତିନି ଆଠ ହଜାର ନଅଶହ ତିରିଶ ତା'ପରେ ହେଲା ଅଠତିରିଶ ହଜାର ପାଞ୍ଚଶହ ତିରିଶ ତା'ପରେ ହେଲା ନଅ ହଜାର ଛଅଶହ ବତିଶ